ହଁ କୁଇନ୍ ହ୍ୟାଲୋ ହ୍ୟାଲୋ କିଏ ହଁ ଏଇଟା ଲାଇବ୍ରେରୀ ଲାଗିଛି ହଁ ହଁ ମୁଁ କ୍ରିତ୍ତିକା ମ୍ୟାଡ଼ାମ୍ କହୁଥିଲି କହୁନାହାନ୍ତି ହଁ ସବୁ ପ୍ରକାର ଅଛି ଆପଣ କେଉଁ କେଉଁ ଚାହୁଁଛନ୍ତି କେଉଁ ବହିଟା କେଉଁ ଟାଇପ୍ର ମାନେ ଗପ ନା ଲେଖା ପୋଏମ୍ ନା ସାଇନ୍ସ୍ ଉପରେ ନା କ'ଣ ସାର୍ ସ୍ଵାଧୀନତା ସଂଗ୍ରାମୀଙ୍କ ଜୀବନୀ ଉପରେ ହଁ ତ କାହା ଉପରେ ମାନେ କେଉଁ ସ୍ଵାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀଠୁ ଆରମ୍ଭ କରି ସମସ୍ତଙ୍କ ଉପରେ ଅଛି କାହା ଉପରେ ଚାହୁଁଛନ୍ତି ଓ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ଚାହୁଁଛନ୍ତି ହଁ ବହୁତ ଟାଇପ୍ର ପୁସ୍ତକ ଅଛି ଓଡ଼ିଆ ଚାହୁଁଛନ୍ତି ନା ଇଂଲିଶ୍ ଚାହୁଁଛନ୍ତି ଆଚ୍ଛା ଓଡ଼ିଆ ବହି ଚାହୁଁଛନ୍ତି ତ ମୁଁ ଆପଣଙ୍କୁ ମାନେ ପଢ଼ିବା ପାଇଁ ଏମିତି ଦରକାର ଗୋଟେ ଅଛି ଆମ ପାଖେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମାନେ ରାଇଟର୍ ହେଉଛି କମଳ ଚରଣ ବରାଳ ତା'ପରେ ଏମିତି ସୁଭାଷ ଚନ୍ଦ୍ର ବୋଷଙ୍କର ବିଭିନ୍ନ ଟାଇପ୍ର ଅଛି ଯେଉଁ ଲେଖନୀ ମାନେ ଲେଖକଗୁଡ଼ାକ ଅଛନ୍ତି ଗୋଟେ ଅଛନ୍ତି ମିଶ୍ର ଯେଉଁ କ'ଣ ତାଙ୍କ ନାଁ ଡକ୍ଟର୍ ପ୍ରବୋଧ କୁମାର ମିଶ୍ର ତା'ପରେ ଏମିତି ଅଛି ଆପଣ କାହା ମାନେ କେଉଁ ରାଇଟର୍ର ଚାହୁଁଛନ୍ତି ଗୋଟେ ଅଛି ଗିରିଜା ମୁଖାର୍ଜୀଙ୍କର ଆଧୁନିକ ଭାରତ ନିର୍ମାତା ସୁଭାଷ ଚନ୍ଦ୍ର ବୋଷ ଏଇଟା ଭଲ ବହିଟା ମୁଁ ମୁଁ ତ ଆପଣ ଏଇଟା ଯଦି କହିବେ ତ

କେତେ ପଡ଼ିବ ଆପ ଏଇଟା ତ ଲାଇବ୍ରେରୀ ଆପଣ କେତେ କ'ଣ ଦେବେ କୁହ ରଖିବ ନିଅ କହୁଛ ଦେଖନ୍ତୁ ସାର୍ ଆମର ଏ ତ ସେମିତି କିଛି ଆଲାଓ ନାହିଁ କି ଏମିତି ଆପଣ ନେଇକି ରଖିବେ ମାନେ ଆମେ ଏମିତି ନର୍ମାଲ୍ ଆମେ ଲାଇବ୍ରେରୀରୁ ଏମିତି ଆସ ଆଣିଛୁନା ତ ଆମେ ସେଇଟା ଏମିତି ଆପଣ ବହି ଷ୍ଟୋର୍ରେ କହିଲେ ଆମେ ଦେଇଦେବୁ ଏମିତି ପଇସା ନେଇକି ବଟ୍ ଆମେ ଆପଣଙ୍କ ପଢିବା ପାଇଁ ଦେଇ ପାରିବୁ ଏମିତି କିଛିଦିନ ପାଇଁ ଏମିତି ପଇସା ଦେଇକି ସବୁଦିନ ପାଇଁ ଦେଇ ହେବନି କାହିଁକି ନା ବହୁତ ଲୋକ ପଢି଼ବାକୁ ଆସୁଛନ୍ତି କିଏ ନେଉଛି ଏମିତି ପଢି଼ବା ପାଇଁ ତ ପରମାନେଣ୍ଟଲି ଦେଇପାରିବୁନି ନାହିଁ ନାହିଁ କିଛି ନାହିଁ ପଇସା ନାହିଁ ଲାଇବ୍ରେରୀର ଆମର ଫ୍ରି ଲାଇବ୍ରେରୀ କିଛି ପଇସା ନାହିଁ ଆପଣ କେବଳ ସିଗ୍ନେଚର୍ଟା ମାରିବେ ଆଉ ଗୋଟେ କାର୍ଡ଼୍ଟେ ଆପଣଙ୍କୁ ଦେବି ସେହି କାର୍ଡ଼୍ଟା ଗୋଟେ ମୋ ପାଖରେ ରହିବ ଆଉ ଗୋଟେ ଆପଣଙ୍କ ପାଖରେ ରହିବ ତ ଫେରାଇଲା ପରେ ମୋତେ କା କାର୍ଡ଼୍ଟା ଦେଖାଇବେ ଆଉ ବହିଟା ଦେଇକି ଯିବେ ଯେତେଦିନ ପାଇଁ ନେବେ ମୋତେ ବାସ୍ ଲେଖିଦେବେ ସେହି କାର୍ଡ଼୍ରେ କି ମାସେ ପାଇଁ ନେଉଛି କି ଦଶଦିନ ପାଇଁ ଏମିତି ମୋତେ ଲେଖିକି ମୋତେ ଦେବେ ଆଉ ହଁ ସନ୍ଧ୍ୟା ବେଳେ ଆସିବେ ସେତେବେଳେ ମୁଁ ଆପଣଙ୍କୁ ଦେଇଦେବି ଆଉ ମୁଁ ଏହି ବହିଟା ରଖିଛି ଆଉ ବାହାରେ ଆଉ ଠିକ୍ ଅଛି ଠିକ୍ ଅଛି